ମୋର ପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ସେ ବହୁତ ଭଲ ଲୋକ ସେ ଫିଲ୍ମରେ ମଧ୍ୟ ତାଙ୍କର କ୍ୟାରିଅର୍ ଆଗକୁ ବଢ଼ାଇଛନ୍ତି ଏବଂ ରାଜନୀତିରେ ମଧ୍ୟ ସେ ଜଣେ ଭଲ ନେତା ଭାବରେ ସମସ୍ତେ ତାଙ୍କୁ ଜାଣିଛନ୍ତି ସେ ଫିଲ୍ମରେ ଭଲ ଆକ୍ଟିଙ୍ଗ୍ କରି ଦର୍ଶକଙ୍କ ମନକୁ ମୋହିତ କରିଥାନ୍ତି ସେ ବହୁତ ଭଲ ଡ୍ୟାନ୍ସ୍ ମଧ୍ୟ କରନ୍ତି ତାଙ୍କୁ ବହୁତ ଲୋକମାନେ ସେ ବହୁତ ପୁରୁଣା ଫିଲ୍ମରେ ବହୁତ ଭଲ ଭଲ ଅଭିନୟ କରି ଲୋକମାନଙ୍କ ମନକୁ କିଣିଥିଲେ ଏବଂ ମୋର ପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ଅର୍ଚ୍ଚିତା ବହୁତ ଭଲ ନା ସେ ଡ୍ୟାନ୍ସ୍ କରନ୍ତି ଏବଂ ବହୁତ ଭଲ ଆକ୍ଟିଙ୍ଗ୍ ମଧ୍ୟ କରନ୍ତି ତାଙ୍କୁ ବହୁତ ଲୋକ ବହୁତ ପସନ୍ଦ କରିଥାନ୍ତି ସେ ବହୁତ ଭଲ ଅଭିନେତ୍ରୀ ସିଏ ତାଙ୍କର ରିଅଲ୍ କ୍ୟାରେକ୍ଟର୍ରେ ବି ଭଲ ଆକ୍ଟିଙ୍ଗ୍ କରି କେତେ ଭଲ କଥାବାର୍ତ୍ତା କରନ୍ତି ସିଏ ଭଲ ଗୀତ ମଧ୍ୟ ଗାଆନ୍ତି ତାଙ୍କୁ ବହୁତ ଲୋକ ପସନ୍ଦ କରିଥାନ୍ତି